ମୁଁ ମୁମ୍ବାଇରୁ ଆସିବି ଓଡ଼ିଶାକୁ ଆପଣ ଗାଡ଼ି ଚଲଉଛନ୍ତି କ୍ୟାବ୍ ହଁ ଆପଣଙ୍କର ପୋଷ୍ଟର ଲାଗିଥିଲା ମୁଁ ଏଇଠି ଦେଖିଲି ସେଇଥି କଲି ଫୋନ୍ ଟିକେ ହଁ ମୁଁ ଏବେ ନୂଆନୂଆ ଓଡ଼ିଶା ଆସିଛି ମୋତେ ଟିକେ ଓଡ଼ିଶାର ବିଭିନ୍ନ ଜାଗା ଟିକେ ବୁଲିବାର ଥିଲା ଆପଣ ମୋତେ ବୁଲାଇ ପାରିବେ କି ମୁଁ ପ୍ରଥମେ ପୁରୀ ଯିବାକୁ ଚାହୁଁଛି ତା'ପରେ କଟକ ତା'ପରେ କୋଣାର୍କ ଏମିତି ବିଭିନ୍ନ ଜାଗା ଯେଉଁଠି ଠାକୁର ଥାଆନ୍ତି ଏ ଭଲ ଭଲ ମନ୍ଦିର ପାର୍କ ଏମିତିସବୁ ଜାଗା ବୁଲିବାର ଥିଲା ମୁଁ ମୁଁ ତ ଆଜି ଆସିଛି ଆଜି ରେଷ୍ଟ କରି କାଲିଠୁ ଯିବି ହଁ ଟାଇମ୍ ସକାଳ ଆଠଟାରେ ଆସନ୍ତୁ ମୁଁ ଗୋଟେ ହୋଟେଲରେ ଅଛି ଆପଣ ସେଇ ଜାଗାକୁ ଆସିଯିବେ ମୁଁ ଲୋକେଶନ୍ ସେୟର କରିଦେବି ମୁଁ ପ୍ରଥମେ ପୁରୀ ଯିବି ହଁ ତାପରେ ମୁଁ କୋଣାର୍କ ଯିବି ହଁ ହଁ ମୁଁ ଶୁଣିଥିଲି ଓଡ଼ିଶା ବିଷୟରେ ବହୁତ ସେଥିପାଇଁ ମୁଁ ବୁଲିବାକୁ ଆସିଛି ହଁ ଆଉ ଭଞ୍ଜନଗରରେ ପାର୍କ ବି ଅଛି ହଁ ମୁଁ ସେଇ ଜାଗା ସେଇ ଜାଗାକୁ ଯିବି ସେଇଠେ କ'ଣ ବେଲେଶ୍ଵର ଅଛି ଶୁଣିଥିଲି ହଁ କେତେ କିଲୋମିଟର ହବ ହଁ ହଁ ଆଉ ଆପଣ କେତେ ଟଙ୍କା ନେବେ ହଁ ହଁ ଟିକେ କମ୍ କରୁନାହାଁନ୍ତି ହଁ ନୂଆଲୋକ ଦେଖିକି ଆପଣ ବେଶି ରେଟ୍ କରୁଛନ୍ତି ଆଉ ହଁ ହଁ ଟିକେ କମ୍ କରନ୍ତୁ ବା ଟିକେ କମ୍ କରନ୍ତୁ ହଁ ହଁ ଆଉ ମୋ ପାଖରେ କ୍ଯାସ୍ ନାହିଁ ଫୋନପେ ଚଳିବ ତ ହଁ ହଁ ଆପଣଙ୍କର ଏଇଟା ହିଁ ଫୋନ୍ପେ ନମ୍ବର ହଁ ହଁ ହଉ ମୁଁ ଆପାଣଙ୍କୁ କାଲି ଜଣାଇବି ହଁ ହଉ ହଁ ହଉ ରଖୁଛି